ସରକାରୀ ଯୋଜନା ଗୁଡ଼ିକରେ ଆମେ ପାଉଥିବା ଲାଭ ଏଥିରୁ ରହିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଦ୍ୱାରା ଆମେ ମେଡ଼ିକାଲ ବା ହସ୍ପିଟାଲରେ ଆମେ ବହୁତ ସୁବିଧା ପାଇଥାଉ ବିନା ପଇସାରେ ଟ୍ରିଟମେଣ୍ଟ ସୁବିଧାରେ ମିଳିଥାଏ

ଯୋଉମାନେ ବାହାରେ ଘର ରୁହେନି ତାଙ୍କୁ ବିଜୁ ପକ୍କାଘର ଦିଆଯାଏ କଣ ଜାଣିନାହିଁ ପିଏମ ଇତ୍ୟାଦି ସବୁଥିରେ ସୁବିଧା ପାଇଥାଉ